ଆମ ଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ଆମର୍ ଓଡ଼ିଆ ଭାଷା ହେଉଛି ବହୁତ ଭଲ୍ ଆମେ ଓଡ଼ିଆ ଛୁଆ ଦିନୁ କହି ଆସୁଛୁ ଆମ ଓଡ଼ିଆ ଭାଷା ସହିତ ବଙ୍ଗାଳୀ ଓ ହିନ୍ଦୀ ବହୁତ ଭାବରେ ଜଡ଼ିତ ହିନ୍ଦୀ ବି ବହୁତ ଭାବରେ ଓଡ଼ିଆ ସହିତ ନିହାତି ଭାବେ ଜଡ଼ିତ ଅଛି ଆମେ ଓଡ଼ିଆରେ ଅଧା କଥା ହିନ୍ଦୀ ମ ମଧ୍ୟ ମିଶାଇକି କ କହିଥାଉଁ ହିନ୍ଦୀ ଭାଷା ଓଡ଼ିଆ ମିଡ଼ିୟମ୍ କ୍ଲାସ୍ ସ୍କୁଲରେ ବି ପ୍ରଚଳିତ ଓ ଆମର୍ ସ୍କୁଲମାନଙ୍କୁ ବି ପଢ଼ାସନ୍ ଆମେ ହିନ୍ଦୀ ପଢ଼ିିକରି ବହୁତ ଉନ୍ନତି କରିଛୁ ଯାଦ୍ୱାରା କି ହିନ୍ଦୀ ଆମେ ପଢ଼ି ବିି ଜାନ୍ସୁଁ ଦେଖିବି ଜାନ୍ସୁଁ ଆ ଆମକୁ ବହୁତ ବହୁତ ଭଲ୍ ଲାଗ୍ସି ହିନ୍ଦୀ ଭାଷା ହିନ୍ଦୀ ଭାଷାକୁ ଆମକୁ ବହୁତ ଭଲ୍ ଲାଗ୍ସି ହିନ୍ଦୀ ଓ ଓଡ଼ିଆ ଏବଂ ବଙ୍ଗାଳୀ ଏକାକି ଭାବେ ଉଚ୍ଚାରିତ ହେସୁଁ